ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ଏଲ୍ପିଜି ସିଲିଣ୍ଡର୍ ବ୍ୟବହାର କରିବା ସମୟରେ ଝରକା କବାଟ ଖୋଲା ରଖିବା ଗ୍ୟାସ୍ ଟାଙ୍କିରୁ ପାଇପ୍ କନେକ୍ସନ୍ ଠିକ୍ ଭାବରେ ହେଇଛେ ନା ନାଇଁ ତାହା ଦେଖିବା ଏବଂ ରୋଷେଇ କରିବା ପୂର୍ବରୁ ପ୍ରଥମେ ଝରକା କବାଟ ଖୋଲା ରଖିବା ଚଲେଇ ସଫା ସୁତରା ରଖିବା ସେ ସିଲିଣ୍ଡର୍କୁ ଭଲ ଭାବରେ ସଜେଇ ରଖିବା ଯଦି ଗ୍ୟାସ୍ର ସେମିତି କିଛି ଗ୍ୟାସ୍ ହେଉଥାଏ ଝର୍କା କବାଟ୍ ଖୋଲା କରି ପ୍ରଥମେ ଗ୍ୟାସ୍ ସିଲିଣ୍ଡର୍କୁ ବନ୍ଦ୍ କରିଦେବା ରୋଷେଇ କରିବା ପୂର୍ବରୁ ଝର୍କା କବାଟ୍ ଖୋଲା ରଖି ଭଲ୍ ଭାବରେ ଲାଇଟର୍ ଲଗେଇ ରୋଷେଇ କରିବା ଘରେ ରୋଷେଇ ପାଇଁ ଏଲ୍ପିଜି ସିଲିଣ୍ଡର୍ ବ୍ୟବହାର କରିବା ସମୟରେ ଆମକୁ ଏତିକି ସତର୍କତା ବିଷୟରେ ଜାଣିବାକୁ ହେବ